ମୁଁ ଯେଉଁଠି ଏବେ କାମ କରୁଛି କାହିଁକି ନା ମୁଁ ଭାବୁଥିଲି ମା' ମାନଙ୍କ ସହିତ ମିଶିକି କାମ କଲେ ଗୋଟିଏ ଭଲ ଲାଗିବ ଗୋଟିଏ ମଜା ଲାଗିବ କିନ୍ତୁ ସେଇଠି ବି ଗୋଟିଏ ନେଗେଟିଭ୍ ବାହାରୁଛି କହିଲ କଣ କି ଆମର ଯେତେବେଳେ କି ମା' ମାନଙ୍କର ଯଦି ଲୋନ୍ ହୋଇପାରିଲାନାହିଁ କି କିଛି ନାହିଁ କହିଲେ ସେମାନେ କଣ କରନ୍ତି ସବୁଯାକ ସେହି ଏମ୍ବିକେ ଉପରେ ହିଁ ସବୁଯାକ ଲଦିଦିଅନ୍ତି ସେମାନେ ବୁଝିପାରନ୍ତି ନାହିଁ ସେଇଟା ଯାଇକି କେଉଁଠି ଅଛି ନା ବ୍ୟାଙ୍କରେ ଭୁଲ ଅଛି ନା ବ୍ଲକରେ ଭୁଲ ଅଛି ସେଇଟା ଆଉ ବୁଝିପାରନ୍ତି ନାହିଁ ଆସିକି ଖାଲି ଝଗଡ଼ା ଲାଗନ୍ତି ସେଇଥିପାଇଁ ମୋତେ ଗୋଟିଏ ସେ'ଠି ଭଲ ଲାଗୁନାହିଁ କାହିଁକି ନା ମୁଁ ଭାବେ ମା' ମାନଙ୍କ ସହିତ ସବୁ କିଛି ମୁଁ ସେୟାର କରିବି ତ ସେମାନେ ମାନେ ମୋତେ ବୁଝିପାରିବେ ମୁଁ ଏତିକି ସବୁ ଭାବେ କିନ୍ତୁ ସେମାନେ କ'ଣ କରନ୍ତି ଯାହା ବି ଛୋଟିଆ କାମ ହେଲେ ବି କିଛି ବୁଝିବା ପାଇଁ ଚେଷ୍ଟା କରନ୍ତିନାହିଁ ଆସିକି ଖାଲି ଝଗଡ଼ା ଲାଗନ୍ତି ଅଫିସରେ ଖାଲି ସବୁବେଳେ ଖାଲି ଏମିତି ଲାଗି ରହୁଛି ଯେତିକି ପଜିଟିଭ୍ ଅଛି ସେତିକି ବି ନେଗେଟିଭ୍ ଅଛି